ପ୍ରିନ୍ସ ଟେଲର କହୁଥିଲେ କି ମୁଁ ଶିବରାଜ ରାଉତ କହୁଥିଲି ବୋଇଲେ ମୋର ଟିକିଏ ଡ୍ରେସ୍ ଫ୍ରେସ୍ ଦରକାର ଥିଲା କାରଣ ମୋ ଭଉଣୀ ବାହାଘର ଅଛି ତ ଆର ମାସରେ ସେଥିପାଇଁ ମୋର ଡ୍ରେସ୍ ତିଆରି କରିବାର ଥିଲା ମାନେ ଡ୍ରେସ୍ ସିଲେଇ କରିବାର ଥିଲା ନା ଯେଉଁ ଲାଙ୍ଗା ବ୍ଲାଉଜ ଆଉ ଆମର ପିଲାମାନଙ୍କର ସବୁ ସିଲେଇ ଫିଲେଇ ଦରକାର ଥିଲା ସିଲେଇ ସିଲେଇ କେତେ ଆପଣ ନେଉଛନ୍ତି ଡ୍ରେସ୍ ସିଲେଇ ଆଉ ବ୍ଲାଉଜ କୁ ମାନେ ବ୍ଲାଉଜ ଡିଜାଇନ ହିସାବରେ ପଇସା କ'ଣ ନେଉଛନ୍ତି ନା କେମିତି କ'ଣ ବ୍ଲାଉଜ ସିଲାଇକଲେ ନେଉଛନ୍ତି ପଇସା ହଁ ବ୍ଲାଉଜ ଆମର କରିବାର ଅଛି ପାଞ୍ଚ ଛ ସାତ ପିସ କରିବାର ଅଛି ମୁଁ କହିଲି ଭାଇ ଆମର ବ୍ଲାଉଜ ଯେଉଁ ନରମାଲ ମାନେ ସିଲାଇହେବ ପାଞ୍ଚ ପିସ ନରମାଲ ବ୍ଲାଉଜ ସିଲାଇହେବ ନରମାଲ ବ୍ଲାଉଜ ସିଲେଇ ହେଲେ କେତେ କ'ଣ ଟଙ୍କା ପଡ଼ିବ ଏମିତିକା ପ୍ଲାଇଜ ପ୍ରାଇସ ଆସୁ ହଁ ନା ମୋର ବହୁତସାରା ଅଛି ଆମର ଆପଣ ଆସିକି ଆମ ଘରେ ମାପିକି ନେବେନା ଆମେ ଯିବୁ ଆପଣଙ୍କ ପାଖକୁ ଡ୍ରେସ୍ ମାପ ଦେବାପାଇଁ ହଁ ହଉ ତାହେଲେ ମୁଁ କହିଲି ଆମେ ଯେଉଁଦିନ କହିବୁ ସେଇଦିନ ଆପଣ ଆସିବେ ବୋଇଲେ ଆମେ ଯେଉଁଦିନ କହିବୁ ସେଇଦିନ ଆସିବେ ନା ଆର ମାସରେ ଆମର ଦରକାର ଅଛିତ ସେଥିପାଇଁ ହଉ ତାନେ ଆପଣଙ୍କ ପିଲାକୁ ନହେଲେ କାଲି ପରଦିନ ଆଡ଼କୁ ପଠାନ୍ତୁ ଆମ ଘରକୁ କହିଲି ଆମ ଆଡ଼୍ରେସ ଜାଣିଛନ୍ତି ନା ଆମ ଆଡ଼୍ରେସ ଜାଣିଛନ୍ତି ନା ଆଁ ହଉ ଆମ ଆଡ଼୍ରେସ ତାନେ ଜାଣିଛନ୍ତି ତାନେ ହଉ ତାହାନେ ମୁଁ କହିଲି କିଏ ପିଲା ଆସିବ ହଉ ତାହାଲେ ଠିକ୍ଅଛି ଆ ମୁଁ ରଖୁଛି ଆ ପୁଣି କାଲି କଲ କରିବି